ହ୍ୟାଲୋ ହଁ ମ୍ୟାଡ଼ାମ କୁହନ୍ତୁ ଓହୋ କ୍ଷୀର ନେଇଥିଲେ ତ କୁହନ୍ତୁ ଆରେ ଆରେ ଏମିତି କେମିତି ହେଇଗଲା କେବେ ନେଇଥିଲେ କଣ କିଛି ମନେ ଅଛି ଆଜି ନେଇକି ଆଜି ଜୋଏନ କରିଛନ୍ତି ନାଇଁ ତ ଏମିତି ହେବାର ନଥିଲା କଣ ଅସୁବିଧା ହେଇଥିବ ଆପଣଙ୍କର ଆପଣ ଅଲଗା କଣ ଦେଇଥିବେ ଆପଣ ଅଲଗା କଣ ବି ଦେଇଥିବେ ନା ଖାଲି କ୍ଷୀର ଏକା ଦେଇଥିବେ କି ଖାଲି କ୍ଷୀର ପିଇଥିଲା ତାହେଲେ ତା ପୂର୍ବଦିନ କଣ ହେଲେ ଇଆଡ଼ୁ ସିଆଡ଼ୁ ଖାଇ ଦେଇଥିବ କି କଣ କଣ ଦେଇ ଦେଇଥିବେ ନହେଲେ ତ ଆମ କ୍ଷୀର ଏମିତି କାହାର ବି ଏମିତି ଅସୁବିଧା ହୁଏନି ଏମିତି ତାହେଲେ ହଉ ମୁଁ ତ ଆମଠୁ ସମସ୍ତେ ନେଉଛନ୍ତି କାହିଁ କାହାର ତ ଏମିତି ଅସୁବିଧା ହେଉନି ଆମକୁ କିଏ ବି ଏମିତି ଫୋନ କରି କହୁନାହାନ୍ତି ଆପଣ କେମିତି ଏମିତି କହୁଛନ୍ତି ଆପଣଙ୍କ ଛୁଆକୁ ଆପଣ ଦୁଇ ତିନି ଦିନ ପୂର୍ବରୁ କଣ ଖାଇବାକୁ ଦେଇଥିବେ କଣ ନା ଆମ କ୍ଷୀର ପିଇକି କଣ ଏମିତି ହେଇଗଲା ନା କଣ ଆମ କ୍ଷୀର ସବୁ ମାଆ ମାନେ ନେଉଛନ୍ତି ଛୁଆମାନଙ୍କ ପାଇଁ କାଇଁ ସେମାନେ ତ ଏବେ କିଏ କହୁନାହାନ୍ତି କିଛି ଏମିତି ଅସୁବିଧା ହେଲା କହିକି ଆପଣ କହିଦେବେ ଯେ ଆମେ କେମିତି ମାନିବୁ ଅସୁବିଧା ହେଲା ବୁଝୁଛି ଯେ ସେଇଟା ପୂର୍ବରୁ ବି ଅସୁବିଧା ହେଇଥାଇ ପାରେ ଆମ କ୍ଷୀର ତ ଆଜି ବହୁତ ଜଣ ନେଇଛନ୍ତି କାଇଁ ଏବେ କିଏ ବି ତ ସେମିତି କିଛି ଫୋନ କରିନାହାନ୍ତି ଯେ ଏମିତି ଆମ ଛୁଆର ଇଏ ହେଲା କି ଝାଡ଼ା ହେଲା କି ବାନ୍ତି ହେଲା କି ଯାହାବି ଆପଣ କହୁଛନ୍ତି ଆପଣ ଜଣେ କହୁଛନ୍ତି କହିଲେ ଆପଣ ଛୁଆ ଆଗରୁ କଣ ଖାଇଥିବ କି କଣ ସେଇଟା ଦେଖନ୍ତୁ କ୍ଷୀରଟା ବେଶୀ ସମୟ ଭଲରେ ଫୁଟେଇ ନଥିବେ କଞ୍ଚା କଞ୍ଚା ରହିଯାଇଥିବ ସେଥିପାଇଁ ଛୁଆ ଡାଇଜେଷ୍ଟ କରିପାରି ନଥିବ ସେଥିପାଇଁ ବି ଇଏ ଝାଡ଼ା ବାନ୍ତି ବି ହେଇଥିବ ତାହେଲେ ଦେଖନ୍ତୁ କଣ ଅସୁବିଧା ହେଇଛି ଆମ କ୍ଷୀର ଏମିତି ହେଇଥିବ ବୋଲି ମୁଁ ତ କାଇଁ ମାନିବିନି କାରଣ ବହୁତ ଜଣ ନେଉଛନ୍ତି ବହୁତ ଘରର ଲୋକମାନେ ନେଉଛନ୍ତି ଆପଣ ଜଣେ ନେଉନାହାନ୍ତି ଯେ ମୁଁ ଆପଣ ହଁ ଆମର ଅସୁବିଧାରେ କରିଦେଲି ବୋଲି କହିବୁ ବହୁତ ଜଣ ନେଉଛନ୍ତି ନା ତ ସେମାନେ ତ କିଛି ଏବେଯାଏଁ କହିନାହାନ୍ତି ଏଇଟା ପ୍ରଥମଥର ପାଇଁ ଆପଣଙ୍କଠୁ ଶୁଣୁଛି ତ ଦେଖନ୍ତୁ ଆପଣଙ୍କର କଣ ଅସୁବିଧା ଥିବ ଆପଣଙ୍କ କ୍ଷୀରରେ ଏକା ମୁଁ ପକେଇଦେଲି ଆଉ ଲୋକମାନେ ଅନ୍ୟମାନେ ଯେଉଁ ନେଇଛନ୍ତି ସେମାନଙ୍କ କ୍ଷୀରରେ କଣ ମୁଁ ଭଲ କରିକି ଦେଇଦେଲି କି କାଇଁ ସେମାନେ ତ କିଛି କହୁନାହାନ୍ତି ନା ନା ଆମେ ତ କିଛି ପକେଇନୁ ସେମିତି କିଛି ଆମେ ପକେଇନୁ କେମିତି ଏମିତି କହିଦେଉଛନ୍ତି ଆପଣ